ଆଗ କାଳରେ ଆମେ ଚୁଲିରେ ରୋଷେଇ କରୁଥିଲୁ ଆଖିରୁ ଧୁଆଁ ବାହାରେ କାଠ ଜଙ୍ଗଲରୁ ଆଣିବାକୁ ପଡ଼ୁଥିଲା ଆମକୁ କାଠ ଆଣି ତାକୁ ହାଣିବାକୁ ପଡ଼ୁଥିଲା ପୁଣି ତାକୁ ଭଲ ଜାଗାରେ ଥୋଇବାକୁ ପଡ଼ୁଥିଲା ଯେଉଁଠି ବର୍ଷା ହେବ ନାହିଁ ନହେଲେ ଆଉ କାଠ ଓଦା ହୋଇଗଲେ ଜଳିବନି ଅଙ୍ଗାର ହୋଇଯିବ ସେଥିପାଇଁ ଆମେ କୁଡ଼ିଆ କରି କାଠକୁ ସାଇତି ରଖୁଥିଲୁ ବର୍ଷା ଦିନରେ ଯେମିତି ଓଦା ନ ହେବ ସେଥିପାଇଁ ଆମେ ଏବେ ବର୍ତ୍ତମାନେ ଗ୍ୟାସ୍ ସୁବିଧା ଆମକୁ ହୋଇଗଲାଣି ଆଉ କାଠ ଜାଳିବାକୁ ହେଉନାହିଁ ଆଖିରୁ ଲୁହ ବାହାରେ ଆଖି ଖରାପ ହୋଇଯାଏ ଚର୍ମରୋଗ ବି ବିଭିନ୍ନପ୍ରକାର ଚର୍ମରୋଗ ହୁଏ ଧୁଁଆ ବାଜିବାରୁ ଏବେ ଗ୍ୟାସ୍ ହୋଇଗଲା ଗ୍ରାଇଣ୍ଡର୍ରେ ଏବେ ବର୍ତ୍ତମାନ ଏବେ